ଆଜିକାଲି ର ଦୁନିଆରେ ପୁଅମାନେ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ଝିଅମାନେ ଭି ତାଙ୍କଠୁ କୌଣସି ଖେଳରେ କମ୍ ନାଇଁ ପୁଅ ମାନେ ଯେମିତି କ୍ରିକେଟ ଫୁଟବଲ ବ୍ୟାଡ଼ମିନଟନ ଭଲି ସବୁ ଖେଳ ଖେଳନ୍ତି ଝିଅ ମାନେ ଭି ସବୁ ଖେଳ ଖେଳନ୍ତି ତାପରେ ବି ଝିଅ ମାନେ ପୁଅ ମାନଙ୍କଠୁ କେତେ ଗୁଣରେ ଆଗୁଆ କାହିଁକିନା ସେମାନେ ଟିଭିରେ ବିଭିନ୍ନ ପ୍ରକାର ଶୋରେ ଯେମିତିକି ଗୃହଲକ୍ଷ୍ମୀ ମହାରାଜା ଅଭଡଖାନା ଦିଦି ନମ୍ବର ୱାନ ରେ ଯେଉଁ ସବୁ ରୋଷେଇ କାର୍ଯ୍ୟ ଯେଉଁ ଗେମ କରାଯାଏ ସେ ଗେମ ରେ ବି ସେ ପାର୍ଟିସିପେଟ କରନ୍ତି ସେଥିରେ ବି ସେ ଫାଷ୍ଟ ସେକେଣ୍ଡ ଥାର୍ଡ଼ ହୁଅନ୍ତି ତାଙ୍କୁ ନେଇକି ଫାଷ୍ଟ ସେକେଣ୍ଡ ଥାର୍ଡ଼ କୁ ନେଇକି ଭି ବିଭିନ୍ନ ପ୍ରକାର ପ୍ରାଇଜ ଅଛି ସେଥିରେ ସେ ପାର୍ଟିସିପେଟ କରିଥାନ୍ତି କାହିଁକିନା ସେ ପୁରା ଫାଷ୍ଟ ସେକେଣ୍ଡ ଥାର୍ଡ଼ ସିଏ ହେଲାପରେ ତାଙ୍କୁ ପ୍ରାଇଜ ମିଳିଥାଏ ତାପରେ ଭି ସେ ଆଗକୁ ଡେଭେଲପ କରିଥାନ୍ତି ସେହି ମଧ୍ୟରେ ସେଥିପାଇଁ ସେମାନେ ପାର୍ଟିସିପେଟ କରିଥାନ୍ତି